ଆମ ରାଜ୍ୟରେ ମୁଖ୍ୟ ଧାର୍ମିକ ବହୁତ ସମ୍ମାନ ଦିଆଯାଏ ଗୁରୁକୁ ଆମେ ବହୁତ ଓଜନ ବୋଲିକି ମାନୁ ଏଣୁ ଗୁରୁ ବ୍ରହ୍ମା ଗୁରୁ ବିଷ୍ନୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଇଶ୍ରୀ ଗୁରବେ ନମଃ ଗୁରୁ ଗୁରୁ ମାନେ ଆମେ ବହୁତ ଓଜନ ଗୁରୁ ଅନ୍ଧାରରୁ ଆଲୁଅକୁ ଆଲୁଅକୁ ନିଏ ଆମକୁ ଶିକ୍ଷା ଦିଏ ଏଣୁ ଆମେ ଗୁରୁକୁ ବହୁତ ମାନ୍ୟତା କରୁ ବହୁତ ଆନ୍ତରିକତାଃ ସହ ପ୍ରଣାମ କରୁ ଗୁରୁ ହେଉଛି ଆମ ପାଇଁ ସର୍ବେ ସର୍ବା ଭଗବାନ କହିଲେ ଅତ୍ୟୁକ୍ତି ହେବ ନାହିଁ ଗୁରୁ ବ୍ରହ୍ମା ଗୁରୁ ବିଷ୍ନୁ ଗୁରୁ ଦେବ ମହେଶ୍ୱର ସେଥିପାଇଁ କୁହାଯାଉଛି ଗୁରୁ ଆମକୁ ଅନ୍ଧାରରୁ ଆଲୁଅକୁ ନିଏ ଓ ଆଧ୍ୟାତ୍ମିକ ବିଷୟରେ ଆମୁକୁ କିଛି ଇଏ ସଂସାରର ଲୋଭ ମୋହ ମାୟା ତ୍ୟାଗ କରି ଭଗବାନଙ୍କ ବିଷୟରେ କିଛି ଆମକୁ ଉଚିତ୍ ଶିକ୍ଷା ଦିଏ ଭଗବାନ ହେଉଛନ୍ତି ସୃଷ୍ଟି କରିଥିବା ସମସ୍ତଙ୍କ ଦେହରେ ସ୍ୱୟଂ ଭଗବାନ ବିରାଜମାନ ଏଣୁ ସତ୍ୟ କୁହ ସତ୍ ଚିନ୍ତାରେ ରୁହ ସତ୍ ବିଶ୍ୱାସୀ ରୁହ ଆତ୍ମ ସଂକଳ୍ପ କର ଭଗବାନଙ୍କୁ ସବୁବେଳେ ଧ୍ୟାନ କର ବୋଲି ଗୁରୁ ଆମକୁ ଶିକ୍ଷା ଦିଅନ୍ତି ଏଣୁ ଗୁରୁଙ୍କୁ ଆମେ ବହୁତ ବହୁତ ସମ୍ମାନ ପ୍ରଧାନ କରୁ ଓ ଗୁରୁଙ୍କର ଆଜ୍ଞା ପାଳନ କରୁ ଏଣୁ ଗୁରୁ ହେଉଛି ଆମ ପାଇଁ ଜୀବନ୍ତ ଠାକୁର